ହ୍ୟାଲୋ ମାଁ ତାରିଣୀ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ମଦନ ମହାନ୍ତ ସଂସାରୁ କହୁଥିଲି କାଲି ଦଶଟା ବେଳେ ଆଗରୁ ଗାଡ଼ି ପହଁଞ୍ଚିଲେ ଭଲ ହେଇଥାନ୍ତା ଆମର ଦଶଟା ବେଳେ ବସ୍ ଅଛି ସେଥିପାଇଁ ଡ୍ରାଇଭର୍କୁ କହିଦିଅନ୍ତୁ ଯେ ଦଶଟା ଆଗରୁ ଆମ ଗାଡ଼ି ଲଗେଇବେ ଦଶଟା ସୁଦ୍ଧା ବସ୍ ପାଖରେ ପହଁଞ୍ଚିଯିବୁ